ମୁଁ କିଛି ନୂଆ ରୋଷେଇ ଏଇଆ ଶିଖିଲିକି ଯେ ଘରେ ତ ଆମର ସବୁ ରୋଷେଇ ପ୍ରକ୍ରିୟା କରାହୁଏ କିନ୍ତୁ ଯେତେବେଳେ ମୁଁ ମାର୍କେଟ ଯାଏ ଦେଖେ କି ଯେ ଏମିତି କିଛି ବି ଜିନିଷ ଥାଏ ଯେଉଁଟାକି ଘରେ ଆମର ହେଇପାରେନି ତ ସେଇଗୁଡ଼ା କିଛି ଶିଖିକି ଆସିକି ମୁଁ ଘରେ ରେସିପି କରିବା ପାଇଁ ଚେଷ୍ଟା କରେ ତ ମାର୍କେଟରେ ମୁଁ ଦେଖିଲି କି ଯେ ମୋମୋ ବନାହୁଏ ସେଇଟା ତ ଆମର ଘରେ କେବେ ବି ବନାହୁଏନି ତ ସେଇ ରେସିପି ମୁଁ ଘରେ ଆସିକି କରିବା ପାଇଁ ଚେଷ୍ଟା କଲି ତ ବାହାରେ ତ ସବୁବେଳେ ସବୁକିଛି ମିଳିଯାଏ ହେଲେ ସେଇଟା ଘରେ ବନେଇବା ବି ଉଚିତ ତ ସେଥିରୁ ମୁଁ ଭାବିଲି କି ଯେ ଘରେ ବାହାରେ ଯଦି କିଛି ସାମାନ ବନା ହଉଛି ତ ସେଇଟା ଆମେ ଘରେ ବନେଇକି କାହିଁକି ଖାଇପାରିବାନି ତ ମୁଁ ଯେଉଁଦିନଠୁ ମାର୍କେଟରେ ଦେଖିଲି କି ମୋମୋସ୍ ବନାହୁଏ ସେଇଦିନଠୁ ମୁଁ ସେ ନୂଆ ରେସିପି ଘରେ ବି ତିଆରି କରିବା ଆରମ୍ଭ କରିଥିଲି